ଆମ ଗାଁକୁ ରାସ୍ତାଘାଟର ସୁବିଧା ଥିଲେ ମଧ୍ୟ ଆମ୍ବୁଲାନ୍ସ ସେବା ଠିକ୍ରେ ହୋଇ ପାରୁନାହିଁ କାରଣ ଆମ ଡାକ୍ତରଖାନାରେ ଦୁଇଟି ଆମ୍ବୁଲାନ୍ସ ଅଛି କିନ୍ତୁ ତାହା ସବୁବେଳେ ଖରାପ ଥାଏ ଯଦିବା ଲୋକଙ୍କ କାମରେ ଲାଗେ ତାହା ରୋଗୀଙ୍କୁ ଡାକ୍ତରଖାନା ନେବା ସମୟରେ ରାସ୍ତାରେ ଖରାପ ହୋଇଯାଏ ଯାହା ଫଳରେ ରୋଗୀମାନେ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି